କିନ୍ତୁ ଦିନରୁ ଦିନକୁ ଦିନ ଏହା ଆମର ଓଡ଼ିଆ ଭାଷାରେ ହେଲା ତ ଓଡ଼ିଆ ଭାଷା ଆମେ ଲୋକମାନେ କ'ଣ କି ଆଜିକାଲି ଆମର ପୁରା ଭାରତର ମାତୃଭାଷା କହିବାକୁ ଗଲେ ହିନ୍ଦୀ କିନ୍ତୁ ଆମ ଓଡ଼ିଶାର ଆମର ମାତୃଭାଷା ହେଉଛି ଓଡ଼ିଆ ଆମେ ଅଲଗା ଅଲଗା ଦେଶରେ ଯେମିତି ହିନ୍ଦୀକୁ ଏତେ ପ୍ରୋତ୍ସାହନ ଦେଉଛନ୍ତି ଆମେ ଆମ ନିଜ ରାଜ୍ୟର ହୋଇକି ଆମେ ଆମ ନିଜ ଓଡ଼ିଆ ଭାଷାଟିକୁ ଆମେ ଆହୁରି ଉନ୍ନତ କରିବା ଦରକାର ଏବଂ ଆମର ଏ ଭାଷାଟି ଅଲରେଡ଼ି ଉନ୍ନତ ଅଛି ଆମେ ଖାଲି ଏହାକୁ ମାନେ ଓଡ଼ିଆ ଭାଷାକୁ ଏତେ ଆଉ ବ୍ୟବହାର କରୁନେ ଆମେ ଲୋକମାନଙ୍କ ସହିତ ଆଜିକାଲି ହିନ୍ଦୀ ଇଂଲିଶରେ କଥା କହୁଛେ କିନ୍ତୁ ଆମର ଓଡ଼ିଆ ଭାଷାଟି ବି ବହୁତ ଭଲ ଟା କି ଆମକୁ କହିବାକୁ ପଡ଼ିବା ଉଚିତ ତ ଓଡ଼ିଆ ଭାଷାର ଇତିହାସ ବହୁତ ବହୁତ ଭଲ ଓଡ଼ିଆ ଭାଷା ସମସ୍ତଙ୍କଠାରୁ ବହୁତ କୋମଳ ଭାଷା ଏବଂ ଓଡ଼ିଆ ଭାଷାକୁ ଆମେ ଖାଲି କହିବା ମଧ୍ୟ ଚିତ୍ର ଆକାରରେ ଲୋକମାନେ ଆଙ୍କୁଛନ୍ତି ତା'ପରେ ଲୋକମାନେ ଚିତ୍ର ଯେଉଁ ଓଡ଼ିଆ ଭାଷାଟିକୁ ଆମର ବୁଣିବିଛନ୍ତି ତ ଓଡ଼ିଆ ଭାଷାକୁ ଆମେ ବହୁତ ବାଟରେ କହିପାରିବା ଏବଂ ଓଡ଼ିଆ ଭାଷାଟି ଆମର ସମସ୍ତଙ୍କଠାରୁ ଭଲ ଭାଷା